ମୋର ଫାର୍ମ ଅଛି ସେଥିରେ ଗାଈ କିଛି ରଖିଛି କିଛି ଛେଳି କିଛି କୁକୁଡ଼ା ମୁଁ ଏକା ଦେଖିଛି ସେ ତିନିଟାଯାକ ଫାର୍ମରେ ସମ୍ପୂର୍ଣ୍ଣ ରୂପେ କାମ କରିବା ମୋ ପକ୍ଷେ ଅସମ୍ଭବ ସେଥିପାଇଁ ମୁଁ ଚାରିଜଣ ଲୋକ ରଖିଛି ତାଙ୍କ ସହିତ ମୁଁ ମଧ୍ୟ କାମ କରେ କ୍ଷୀର କ୍ଷୀର ଫାର୍ମରେ କ୍ଷୀର ଯେଉଁ ଆମ ବାହାରେ ସିଏ କ୍ଷୀରରୁ ଦହି ହୁଏ ଘିଅ ହୁଏ ଛେନା ବି ହୁଏ ଆଉ ଛେଳି

ଛେଳି କିଛି ଯେଉଁ ରଖିଛି ସେଥିରୁ ମଧ୍ୟ ପ୍ରତ୍ୟେକ ମାସରେ ତିନିରୁ ଚାରି ଛେଳି କାଟି ମାଂସ ବିକ୍ରି କରେ ତା'ସହିତ କୁକୁଡ଼ା କୁକୁଡ଼ା କୁକୁଡ଼ା ଦେହରେ ଅଣ୍ଡା ହୁଏ ମାଂସ ବି ହୁଏ କୁକୁଡ଼ା ଅଣ୍ଡା ପ୍ରତ୍ୟେକ ଦିନ ଶହେରୁ ଦେଢ଼ଶହ ଅଣ୍ଡା ବାହାରେ ଆଉ ମଧ୍ୟ ତା'ସହିତ କିଛି ମେଣ୍ଢା ଅଛି ମେଣ୍ଢା ମେଣ୍ଢା ବି ମାଂସ ରୂପେ ବ୍ୟବହାର କରାଯାଏ ଆମ ଇଏ ଅଞ୍ଚଳରେ ଅଞ୍ଚଳ ନୁହେଁ ଆମ ଗାଁ କଥା ମୁଁ ମଧ୍ୟ କହୁଛି ଗାଁରୁ ତିନିରୁ ଚାରିଜଣ ଲୋକ ମଧ୍ୟ ଫାର୍ମ କରିଛନ୍ତି ସମସ୍ତଙ୍କ ବେପାର ବହୁତ ଭଲରେ ଚାଲିଛି ମୋର ମଧ୍ୟ ସେଥିରେ ଭଲ ଇନ୍କମ୍ ହେଉଛି